କୋଡ଼ିଏ ଚାରି ଦୁଇହଜାର ଚବିଶ ଏକୋଇଶ ଚାରି ଦୁଇହଜାର ଚବିଶ ଅଠେଇଶ ଚାରି ଦୁଇହଜାର ଚବିଶ ପାଞ୍ଚ ପାଞ୍ଚ ଦୁଇହଜାର ଚବିଶ ସାତ ପାଞ୍ଚ ଦୁଇହଜାର ଚବିଶ